ଓଡ଼ିଶାର୍ କଲା ହିସାବେ ବଲାଙ୍ଗୀର୍ ଜିଲ୍ଲାରେ ସମ୍ବଲ୍ପୁରୀ ନୃତ୍ୟକେ ବହୁତ୍ ଭଲ୍ ବଲୁଚନ୍ ଯେନ୍ଥିର୍ ଲାଗି ବଲିିକରି ଲୋକ୍ମାନେ ସମ୍ବଲପୁରୀ ନୃତ୍ୟ ନାଚ୍ବାର୍କେ ପସନ୍ଦ୍ କରୁଚନ୍ ଆରୁ ନୂଆଖାଇ ହଉ କି କେନ୍ କେନ୍ ଯାତ୍ରା ମନ୍କେ ବି ସେମାନେ ନାଚ୍ବାର୍ ଲାଗି ଯୋଉଛନ୍ ଆର୍ ସେନକିନି ପ୍ରାଇଜ୍ ପାଇକରି ସେମାନେ ନିଜର୍ ରୋଜ୍ଗାର୍କେ ରଖିପାରୁଚନ୍ ଆର୍ ସେମାନେ ସେ ୟୁଟ୍ୟୁବ୍ ହଉ କି ଯେନ୍ ମାଧ୍ୟମ୍ରେ ହଉ ତାଙ୍କର୍ ପଏସା ରୋଜ୍ଗାର୍ କରିପାରୁଚନ୍ ଆର୍ ନିଜେ ଚଲିପାରୁଚନ୍